ବଗିଚାରେ ଟଗର ଫୁଲ କନିଆରୀ ଫୁଲ ମନ୍ଦାର ଫୁଲ ଇତ୍ୟାଦି ଫୁଲଗୁଡ଼ାକ ଲଗାଇବାକୁ ମୋତେ ବହୁତ ଭଲ ଲାଗେ କାହିଁକିନା ସେଇ ଫୁଲ ଆମ ବଗିଚାର ଶୋଭା ବଢ଼ାଇଥାଏ ସେହି ଫୁଲଗୁଡ଼ାକୁ ପ୍ରତିଦିନ ସକାଳେ ତୋଳି ଆଣି ଆମେ ଭଗବାନଙ୍କ ପାଖରେ ପୂଜା କରିବା ଲାଗି ବ୍ୟବହାର କରିଥାଉ ଏଇ ଫୁଲ ଗୁଡ଼ିକ ମେଡ଼ିସିନ୍ ଲାଗି ବି ବହୁତ ବ୍ୟବହାର କରାଯାଏ ଔଷଧ ଔଷଧରେ ଏଇ ଫୁଲର ଅବଦାନ ବହୁତ ଭଲ ଅଛି